ଆଠେ ଅଗଷ୍ଟ ଦୁଇ ହଜାର ଏକୋଇଶୀ ତେର ଏପ୍ରିଲ ଅଠର ଏକାଅଶୀ ତିନି ଜୁନ ଦୁଇ ହଜାର ତେଇଶି ଚଉଦ ଡିସେମ୍ୱର ଦୁଇ ହଜାର କୋଡ଼ିଏ ଏଗାର ମେ ଉଣେଇଶିଶହ ଅଠାନବେ